ହ୍ୟାଲୋ ନିବେଦିତା ଭଲ ଅଛ ଆଗକୁ ତ ରଜ ଆସୁଛି ଆମେ ପୁରୀ ଯିବା କି ବୁଲିବା ପାଇଁ ହଁ ସବୁ ସାଙ୍ଗ ସାଥି ଙ୍କି କୁହା ହୋଇଛି ସମସ୍ତେ ସାଙ୍ଗ ମାନେ ଆସିବେ ଆମେ ପୁରୀ ଯିବା ଆମେ କେତେ ଜଣ ଯିବା ଆଉ କେମିତି ଯିବା ହଁ ହଁ ହଉ ଠିକ୍ ଅଛି ସେଠାରେ ଅଭଡ଼ା କିଣିକି ଖାଇବା ଜଗନ୍ନାଥ ମନ୍ଦିର ଦେଖିବା ସମୁଦ୍ର ସମୁଦ୍ର କୁ ଯିବା ଭୋଜି କରିବା ଝାଉଁ ବଣ ଠାରେ ଜଣ କେ ହଜାର ଟଙ୍କା ଲେଖାଏଁ ହଉ ତାହେଲେ ତାଙ୍କ ସାଙ୍ଗେ କଥା ହୋଇକି କହିବି ଆଉ ଭାତ ଡାଲମା ଖଟା ଆଉ ଖିରି ଆଉ ସେ ଯାଗା ରେ ତା ଆଇଁସ ହୁଏନି କି ନାହିଁ ଯଦି ଆଇଁସ କରିବାକୁ ଚାହିଁବ ତାହେଲେ ଆଇଁସ କରିବା ନହେଲେ ସାଧା କରିବା ଚିଲି କୋବି କି ପାନୀରି ଏ ସବୁ କରିବା ଆମେ ନିଜେ କରିବା ହଁ ଯଦି ସମସ୍ତେ କହିବେ ତାହେଲେ ରୋଷେଇୟା ନେବା ହଁ ହଉ ତାହେଲେ ଠିକ୍ ଅଛି ମୁଁ ବୁଝା ବୁଝି କରିକି ଆଜି ସବୁ ଫାଇନାଲ କରିକି କହୁଛି ହ ହଉ ଆଉ କ'ଣ କହିବକି ହ ହଉ ଆଉ ଗାଡ଼ି କେତେ କ'ଣ ଭଡ଼ା ନେବ ସେମିତି ତମ ପଟେ କିଛି ଅଛି କି ହଉ ହଉ ତାହେଲେ ଠିକ୍ ଅଛି ସମସ୍ତଙ୍କର ଛୁଆ ମାନଙ୍କୁ ନେବା ନା ନାଇଁ ଅଧିକ ପଇସା ଦରକାରେ ହଉ